ହ୍ୟାଲୋ ସାର୍ ଆପଣ ପିଜୁ ହୋଟେଲ୍ରୁୁ କହୁଥିଲେ ତ ମୁଁ ଆପଣଙ୍କ ହୋଟେଲ୍ରେ କିଛି ଖାଦ୍ୟ କିଣିବାକୁ ଯାଇଥିଲି ଏବଂ ମୁଁ ଅର୍ଡ଼ର୍ କରିଥିଲି ଭାତ ଡ଼ାଲି ତରକାରୀ ପନିପରିବା ମୋ ଏବଂ ମୋ ଘରକୁ ଆଣି ମୋ ପରିବାର ଲୋକ ସମସ୍ତେ ଖାଇଲେ ଏବଂ ଅସୁସ୍ଥରେ ପଡ଼ିଲେ ଏବଂ ମୋର ଜନ୍ମଉତ୍ସବରେ ଯେଉଁ ଲୋକମାନେ ଆସିଥିଲେ ସେହିମାନେ ବି ଅସୁସ୍ଥରେ ପଡ଼ିଲେ ଏହି ଘଟଣା ଲାଗ ମୁଇଁ ତୁମର୍ ହୋଟେଲ୍କେ କଲ୍ କରି ଅଭିଯୋଗ କରୁଛେଁ ଯେନ୍ତା ମୋତେ ବାସି ଖାଦ୍ୟ ଦେଇଥିଲେ ସେହି ଖାଦ୍ୟରେ ଖାଇକରି ଆମେ ଯେନ୍ତା ଅସୁସ୍ଥ ହୋଇଥିଲୁ ତ ଏଇ ଘଟଣାକେ ସୋର୍ କରିବେ ଆଉ ଅନ୍ୟ କାହାକେ ଭୁଲ୍ରେ ବି ବାସି ବା ଖରାପ ଖାଦ୍ୟ ଦେବେ ନାହିଁ ଏବଂ ମତେ ଖରାପ ଖାଦ୍ୟ ଦେଇଥିବାରୁ ମୋର ଟଙ୍କା ଫେରସ୍ତ କରନ୍ତୁ